ଆଜିକାଲି ତ ଦୁନିଆରେ ବିଭିନ୍ନ ପ୍ରକାରର ରୋଗ ସବୁ ହେଉଛି ଯାହାକି ମଣିଷର ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ମଣିଷକୁ ରୋଗ ହେଲା ମାତ୍ରେ ଲୋକମାନେ ଦୁର୍ବଳ ହୋଇଯାଆନ୍ତି ଆଜିକାଲି ବହୁତ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗର ସମ୍ମୁଖୀନ ହେଉଛନ୍ତି କାହାକୁ ଡେଙ୍ଗୁ କାହାକୁ ମ୍ୟାଲେରିଆ ତ ଆଉ କାହାକୁ କୋଲେରା ଏମିତି ବିଭିନ୍ନ ପ୍ରକାରର ରୋଗ ସଂକ୍ରାମକ ରୋଗରୁ ମୁକ୍ତ ହେବାପାଇଁ ତେଣୁ ରୋଗରୁ ମୁକ୍ତ ହେବାପାଇଁ ଆମକୁ ଘର ସଫା ରଖିବାକୁ ହବ ଅଳିଆ ଆବର୍ଜନାକୁ ଫୋପାଡ଼ି ଦେବା ଏବଂ ଘର ଚାରି ପାଖରେ ପାଣି ଜମା କରିବାକୁ ଦେବାନାହିଁ ମଶାରୀ ଟାଙ୍ଗୀ ଶୋଇବା ଆଉ ଡେଙ୍ଗୁ ଜ୍ଵର ହେଲେ ଆମେ ଗରମ ପାଣି ଗରମ ଭାତ ତରକାରୀ ଖାଇବା ଦରକାର ଭଣ୍ଡା ରସ ପିଇବା ଦରକାର ଏସବୁ କରିଲେ ଆମେ ରୋଗମୁକ୍ତ ହେବା